ସାରା ପୃଥିବୀକୁ ନେଇକି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ଏଥିରେ ବହୁ ହଜାର ହଜାର ବର୍ଷ ପୂର୍ବରୁ ତ ଆମର ପୃଥିବୀର ଉତ୍ପତ୍ତି ବିଷୟରେ ବିଜ୍ଞାନରେ ବା ଆବିଷ୍କାର ମାନେ ଗବେଷଣା ମାନେ ଲେଖି ଯାଇଛନ୍ତି ଏବଂ ପ୍ରଥମେ କିପରି ଥିଲା ପ୍ରଥମ ପୃଥିବୀ ତ ଆରମ୍ଭ ହେଲା ତା'ର ଗୋଟେ ବହୁତ ବଡ଼ ଇତିହାସ ତେଣୁ ସେଥିରେ ଗାଲିଲିିଓ ଆରିଷ୍ଟଟଲ ପଟୋ ଓ ବହୁତ ବୈଜ୍ଞାନିକ ଏହା ଉପରେ ବିସ୍ତୃତ ଭାବେ ମତାମତ ଉପସ୍ଥାନ କରିଛନ୍ତି ଆଉ ମାନେ ମହାକାଶଚାରୀ ମାନେ ଏ ଉପରେ ପ୍ରତ୍ୟେକ ଦେଶରେ ଅଦ୍ୟାପଧୀ ଉଦ୍ୟମ ଜାରି ରଖିଛନ୍ତି ତା' ଉପରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଏବଂ ଭାରତ ମଧ୍ୟ ବିଶ୍ୱରେ ଏ ଗବେଷଣାରେ ଦ୍ୱିତୀୟ ସ୍ଥାନରେ ଅଛି